ହ୍ୟାଲୋ ହଁ ମ୍ୟାଡ଼ାମ୍ ମୁଁ ପଟ୍ଟାମୁଣ୍ଡାଇରୁ କହୁଥିଲି କି ରାହୁଲର ମାମା କହୁଥିଲି ମୁଁ ମୁଁ ମୋ ଛୁଆବର ଦେହ ଖରାପ ତ ବେଲେ ମୁଁ ସେଇଥିପାଇଁ ଛୁଟି ନେବାକୁ ଚାହୁଁଛି ଦଶ ପନ୍ଦର ଦିନ ହଁ ଯିବାକରି ହେଲେ ଟିକିଏ ଦେଖ ତା'ର ଦେହ ଖରାପ ଅଛି ତ ସେଥିଟାର ଲାଗି ବୋଲେ ଛୁଟି ଦଶ ପନ୍ଦର ଦିନ ଦେଖନ୍ତୁ ମ୍ୟାଡ଼ାମ୍ ଟିକିଏ ଏଇ ଯେନ୍ତା କରିକି ହେଲେ ବି ଟିକିଏ ଛୁଟି ନେବାର ତ ପଡ଼ବା ହଁ ବୋଇଲେ କେନ୍ତା କରମୁଁ ହଁ ତା' ଦେହ ବି ଖରାପ ଅଛି ବୋଇଲେ କେନ୍ତା କଲେ ହେବା ହଁ ହଁ ହଁ ଯେ କ'ଣ ବୋଇଲେ ବୋର୍ଡ଼୍ ଏଗ୍ଜାମ୍ ହେବା କି କଅଣ ସାଧା

ହଁ ମଝିରେ ମଝିରେ ତା'ର ଦେହ ବି ଖରାପ ହେଇଯାଇଛି ତ ସେଥିଟାର ଲାଗି ବୋଲେ ଛୁଟି ନେଲେ ଟିକିଏ ହସ୍ପିଟାଲ୍କେ ଟିକିଏ ନେଇଥିଲେ ଭଲ ହେଇଥାନ୍ତା ବୋଲି ଆମେ ଭାବୁଥିଲୁ ହଁ ଆର ମାସ ଅଛି ହଁ ହଁ ବୋଲେ ଆଉ ପଢ଼ାପଢ଼ି କେନ୍ତା କରିବ ସେ ହଁ ଓଡ଼ିଆ ହେନ୍ତା ଭଲସେ ଜାଣିଛି କି ନାଇଁ ହଁ ବୋଇଲେ ଯେମିତି ବି କୋଶ୍ଚିନ୍ କି ଜାଣା କଲେ ଆନ୍ସାର୍ ଦେଇପାର୍ସି ହେଲେ ଭଲ୍ସି ହଁ ବହୁତ କମ୍ ହଁ ହଁ ଦେଖ ହଉ ମ୍ୟାମ୍ ଠିକ ଅଛି ସି